ମୂର୍ତ୍ତି ତିଆରି କରିବାକୁ ବିଭିନ୍ନ ପ୍ରକାର ସାମଗ୍ରୀ ଦରକାର ହୋଇଥାଏ ଯଥା ରଙ୍ଗ ନଡ଼ା ମାଟି ବାଉଁଶ ପାଣି କପଡ଼ା ଇତ୍ୟାଦି ଲାଗିଥାଏ ଗଣେଶ ମୂର୍ତ୍ତି ସରସ୍ଵତୀ ମୂର୍ତ୍ତି ଲକ୍ଷ୍ମୀ ମୂର୍ତ୍ତି ବିଭିନ୍ନ ଦଶହରାରେ ଦୂର୍ଗା ମୂର୍ତ୍ତି ମଧ୍ୟ ହୋଇଥାଏ ଚିକିଟା ମାଟିରେ ମୂର୍ତ୍ତି ତିଆରି କଲେ ସୁନ୍ଦର ମୂର୍ତ୍ତି ହୋଇଥାଏ